ମୁଇଁ ନୂଆ ଜିନିଷ୍ ବନେଇଥିଲି ସେଟା ହଉଛେ ଶୁଁଆଲି ଆଉ ସେଠୁ ଲବଙ୍ଗ୍ ଇଲାଚି ଲାଗ୍ସି ଚିନି ବି ଲାଗ୍ସି ସୁଜି ଦେଇକିରି ସେଟା ବନେଇଥିଲି ଆରୁ ସେଟା ବନାଲି ତେହରୁ ହେଟା ଶିଖ୍ଲି ତେହରୁ ଘରର୍ ଲୋକ୍କୁ ବି ସେଟା ବତେଇ ପାର୍ଲି ଆର୍ କରେଇ ପାର୍ଲି ଆଉ ତେହରୁ ଗୋଟେ ଖାଇବାର୍କେ ଦେଲି ହଁ ମୁଇଁ ନିଜେ ବୋଲି କହିଲି ଆରୁ ସେଟା ହେନ୍ତା ବଲି କହେଲି ତେହରୁ ସେଟା କେନ୍ତା କରି ଜାନ୍ଲୁ ବଲିକିରି ହେନ୍ତା ବଲି ତେହରୁ ଘରର୍ ଲୋକ୍କୁ କହେଲି ବେଳେ ତେହରୁ ସେଟା ପଚରାଲି ଆଉ ସେଟା କହିଲି ତେହରୁ ବେଲେ ତେହରୁ ପଛେ ବଲିକରି ଭଲ୍ ଲାଗୁଛେ ବୋଲି କହେଲେ ବଲିକିରି ହେନ୍ତା ବଏଲେ ତେହରୁ ହେନ୍ତା ବୋଲି ଆରୁ ସୁଆଁଲି ଠିକ୍ ବନେଇଚୁ ହେନ୍ତା ସେନ୍ତା ବୋଲିକରି କହେଲେ ତେହରୁ ଫେର୍ ବି ମର୍ଟା ଗଡ଼୍ବଡ଼୍ ହେଇଯାଉଥିଲା ବେଲେ ଫେର୍ ବି ସେଟା ସୁଧ୍ରାଲି ଆର୍ କଲି ଭଲ୍ ଲାଗୁଚେ ବୋଲିକରି ଫେର୍ ବି କହେଲେ ଫେର୍ ବି ସେଟା ବାହାନିକରି ସେଟା ଫେର୍ ଫେର୍ ବି ସେଟା କଲି ଆରୁ ଭଲ୍ ଲାଗୁଚେ ବଲି କହେଲେ ତେହେରୁ ଆଉ